ଖେଳ ଏମିତି ଗୋଟେ ଜିନିଷ ଯାହାକି ଲୋକ ପିଲାମାନେ ସମସ୍ତେ ଏକାଠି ହେଇକି ଖେଳନ୍ତି ତ ଖେଳ ଖେଳିଲେ ତ ସମସ୍ତଙ୍କର ବଡ଼ି ଫ୍ରି ରହିବ ତା'ସହିତ ମାନେ ଗୋଟେ ରିଲାକ୍ସ ଫିଲ୍ ହୁଏ କି ହଁ ସାଙ୍ଗମାନେ ସମସ୍ତେ ମଜାକ୍ କରିକି ଖୁସି ମିଜାଜ୍ରେ ସମସ୍ତେ ଖେଳନ୍ତି ତ ସେ ତାର ଯେଉଁ ଗୋଟେ ପରିବେଶ ରହିଥାଏ ସେ ପରିବେଶଟା ଟୋଟାଲ୍ ଅଲଗା ତ ଗେମ୍ ଖେଳିଲେ ତ ଯେଉଁମାନେ ବି କ୍ରିକେଟ୍ ଖେଳୁଛନ୍ତି ଫୁଟୁବଲ୍ ଭଲି ଯାହାବି ଖେଳୁଛନ୍ତି ସେଥିରେ ମାନେ ଶରୀର ଫ୍ରି ରହୁଛି ତା'ସହିତ ମଧ୍ୟ ମେଣ୍ଟାଲ୍ ମଧ୍ୟ ମେଣ୍ଟାଲି ସେମାନେ ମଧ୍ୟ ମାନସିକ ସ୍ତରରେ ବି ସେମାନେ ବହୁତ ମାନେ ରିଲାକ୍ସ୍ ଫିଲ୍ କରୁଛନ୍ତି କାହିଁକିନା ଆପଣ ଯେଉଁ ବି ଘରେ ଯାହା ବି ପ୍ରୋବ୍ଲେମ୍ ହେଇଥିବ କି କୁଆଡ଼େ ପାଠ ପଢ଼ାରେ ମନ ଦେଇ ପାରୁନଥିବେ ତ କିଛି କରୁନଥିବେ ତ ଆପଣ ଦେଖିବେ ସେ ଟିଚର୍ ମାନେ ବି ଆମ ଯେତେବେଳେ ଆମେ ସ୍କୁଲରେ ପଢ଼ୁ ତ ସେତେବେଳେ ଅଧ ଘଣ୍ଟାର ଘଣ୍ଟାକର ମାନେ ଗେମିଂ ପିରିୟଡ଼ ଥାଏ କାହିଁକିନା ସାର୍ ଆଉ ଗଭର୍ଣ୍ଣମେଣ୍ଟ ବି ଜାଣିଛନ୍ତି ଯେ ହଁ ପିଲାମାନେ ସେ ଯେତିକି ପାଠ ପଢୁଛନ୍ତି ପଢ଼ନ୍ତୁ କିନ୍ତୁ ଗୋଟେ ଘଣ୍ଟା ଖେଳିଲେ ତାଙ୍କ ମାଇଣ୍ଡଟା ଫ୍ରି ରହିବ ଏବଂ ପାଠ ଯାହାବି ସେମାନେ ପାଠ ମାନେ ମନରେ ରହିବ ସେଥିପାଇଁ ଗୋଟେ ଘଣ୍ଟା ଗେମିଂ ବି ରଖାଯାଇଛି ତ ମାନେ ଫିଜିକାଲ୍ ଯେତିକି ଆବଶ୍ୟକ ମେଣ୍ଟାଲି ମଧ୍ୟ ତା ତାଠୁ ଅଧିକା ଆବଶ୍ୟକ ଖେଳ ଏମିତି ଗୋଟେ ଜିନିଷ ଯାହାକି ଫିଜିକାଲି ମେଣ୍ଟାଲି ଦୁଇ ପ୍ରକାରେ ଲୋକମାନଙ୍କୁ ମାନେ ଜଡ଼ିତ କରିକି ରଖେ ଆଉ ଲୋକମାନେ ରିଲାକ୍ସ୍ ଫିଲ୍ କରନ୍ତି ତ ଖେଳ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକି ମାନବ ଜୀବନରେ ନିହାତି ରହିବା ଦରକାର